ସମ୍ବାଦ ଗଣମାଧ୍ୟମ ଗ୍ରାମାଞ୍ଚଳ ବିଷୟରେ ଯଥେଷ୍ଟ ପ୍ରସଙ୍ଗ ଦେଖାଏନି ସେ ସାଧାରଣତଃ ଯେଉଁ ଘଟଣା ବହୁତ ବଡ଼ ଆକାରରେ ଘଟିଥାଏ କେବଳ ସେଇ ଘଟଣା ଉପରେ ହିଁ ଦୃଷ୍ଟି ଗୋଚର କରିଥାଏ ଯେମିତି ରାଜନୀତି କଳାଧନ ଏଇ ସବୁ ସମସ୍ୟା ଉପରେ ସେ ବେଶୀ ଗୁରୁତ୍ଵ ଦେଇଥାଏ ଶିକ୍ଷା ଶିକ୍ଷା ଉପରେ ମଧ୍ୟ ସେ ଏତେ ଗୁରୁତ୍ଵ ଦେଇନଥାଏ ତଥାପି ବି କେଉଁଠାରେ ଝଗଡ଼ା ହେଲା କେଉଁଠାରେ ମାଡ଼ ଗୋଳ ହେଲା କେଉଁଠି ଆକ୍ସିଡ଼େଣ୍ଟ ହେଲା ଏସବୁ ଜିନିଷରେ ଗଣମାଧ୍ୟମ ସେଠାରେ ଯାଇ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସେ କେବଳ ତାର ନ୍ୟୁଜ ହିଁ ସେଇଠୁ ଆଣିଥାଏ କିନ୍ତୁ କେବେ କୌଣସି ପରିସ୍ଥିତିରେ ଜଣଙ୍କୁ ସାହାଯ୍ୟ କରିଦେବା ସେଇଟା ଗଣମାଧ୍ୟମ ରେ ଆଉ ଦୃଷ୍ଟି ଗୋଚର ହେଉ ନାହିଁ ଗଣମାଧ୍ୟମ ଏକ ଜରିଆ ଯାହାଦ୍ୱାରା କି ଲୋକମାନେ ଖବର ପାଆନ୍ତି ଦେଶ ବିଦେଶ ର ଖବର ପାଆନ୍ତି କିନ୍ତୁ ଆଜିର ଗଣମାଧ୍ୟମ ନିଜ ଦେଶକୁ ହିଁ ଭୁଲିଯାଉଛି ନିଜ ଗ୍ରାମକୁ ହିଁ ଭୁଲିଯାଉଛି ଗ୍ରାମରୁ ହିଁ ଗ୍ରାମକୁ ନେଇକି ହିଁ ଓଡ଼ିଶା ଗ୍ରାମକୁ ନେଇକି ହିଁ ଦେଶ ଭାରତ କିନ୍ତୁ ଗ୍ରାମକୁ ଯଦି ଗଣମାଧ୍ୟମ ଭୁଲିଯିବ ତାହାଲେ ଗ୍ରାମ ଗଣମାଧ୍ୟମର କେବଳ ବିଦେଶକୁ ଦେଖାଇଲେ ଗଣମାଧ୍ୟମ ଥାଇକି ବି ନଥାଇବା ସହିତ ସମାନ ଅବଶ୍ୟ ଗଣମାଧ୍ୟମ ଆମକୁ ଢେର ସୂଚନା ଦିଏ ବହୁତ ସାରା ଇନଫର୍ମେଶନ ବହୁତ ସାରା ସୂଚନା ଦିଏ କିନ୍ତୁ କ'ଣ ଏହା ଗଣମାଧ୍ୟମ ର କର୍ତ୍ତବ୍ୟ ନୁହଁ ସେ ଗ୍ରାମରେ ହେଉଥିବା ଘଟଣା ସବୁ କୁ ବି ହିଁ ଦୃଷ୍ଟି ଦେବା ଗଣମାଧ୍ୟମରେ ଆଲଚନା ହେଉ ନ ଥିବା ପ୍ରସଙ୍ଗ ଗ୍ରାମଞ୍ଚଳରେ ଲୋକ ମାନଙ୍କର ଦୈନନ୍ଦିନ ଜୀବନରେ ଯେଉଁ ସବୁ ସମସ୍ୟା ହୁଏ କେଉଁ ଦିନ ଗ୍ରାମାଞ୍ଚଳରେ କୌଣସି ଘରେ ନିଆଁ ଲାଗିଗଲେ ବି କେବେ ନ୍ୟୁଜ ପେପର କିମ୍ବା ଖବର କାଗଜ କିମ୍ବା ନ୍ୟୁଜ ଚାନେଲରେ କେବେ ଦେଖାଏ ନାହିଁ ସମ୍ବାଦ ଭଳି ଗଣମାଧ୍ୟମ ଯଦି ଏସ୍ ପ୍ରକାର କାର୍ଯ୍ୟ କରିବ ତେବେ ଅନ୍ୟ ଗଣମାଧ୍ୟମ କ'ଣ କରିବ ଗଣମାଧ୍ୟମ ଜରିଆରେ ଲୋକ ମାନେ ନିଜର ମନ୍ତବ୍ୟ ନିଜର ବକ୍ତବ୍ୟ ପ୍ରଦାନ କରିବା ଦରକାର ଗଣମାଧ୍ୟମ ସବୁ ପରିସ୍ଥିତିରେ ସବୁ ସମସ୍ୟାରେ ଲୋକ ମାନଙ୍କ ପାଖରେ ଠିଆ ହେବା ଦରକାର ସିଏ ଲୋକ ମାନଙ୍କ ସପୋର୍ଟରେ ରହି ସିଏ ଲୋକ ମାନଙ୍କର ଅସୁବିଧା କେମିତି ସୁବିଧା ରେ ପରିଣତ ହେଇପାରିବ ତାର ଗୋଟେ ମାଧ୍ୟମ ହେଉଛି ଗଣମାଧ୍ୟମ କିନ୍ତୁ ସେ ଆଜି ତା ନିଜ କର୍ତ୍ତବ୍ୟ ଭୁଲିଯାଇଛି ସେ ଏହାକୁ ଭୁଲି ଯାଇଛି ଯେ ତାରି ଦ୍ୱାରା କେତେ ଲୋକ ଉପକୃତ ହେଇପାରିବେ ସେ ଗ୍ରାମକୁ ଛାଡ଼ି ବର୍ତ୍ତମାନ ସହର ବିଦେଶ ଇଣ୍ଡଷ୍ଟ୍ରି ଏସବୁ ଉପରେ ବହୁତ ଧ୍ୟାନ ଦେଉଛି